ମାଛ ବିଷୟରେ କଥାଟି ରହିଲା ମାନେ ପ୍ରତ୍ୟେକ ଗାଁ ଗହଳି ଲୋକ ମାଛ ଧରିବାରେ କେହି ଅଜ୍ଞାତ ନୁହଁନ୍ତି ସମସ୍ତେ ଜାଣିଛନ୍ତି କିନ୍ତୁ ଯେଉଁମାନେ କି ସହର ଲୋକ ଜାଣି ନାହାଁନ୍ତି କାରଣ ସହରରେ ତ ସେ ସିଷ୍ଟମ୍ ନାହିଁ ନା ସେମାନେ ତ ଜାଣି ପାରିବେନି ଗାଁଗହଳିରେ ତ ମାଛ ଧରିବାଟା ତ କେବଳ ଗାଁଗହଳି ସିଷ୍ଟମ୍ ସେଇଟା ଗାଁଗହଳିରେ ସେ କାମ କରିପାରିବେ ସହରରେ ତ ସିଷ୍ଟମ୍ ନାହିଁ ତେଣୁ ଗ୍ରାମ ବିଷୟରେ କହିବାକୁ ଗଲେ ଆମେ ସେ ବହୁତ ଆମକୁ ଜଣା